ହଁ ମୁଁ ମୋ ନିଜ ପରିବାର ବିଷୟରେ କହିପାରିବି ଆମ ଘରେ ବହୁତ ବଡ଼ ପରିବାର ଆମର ଆମ ଘରେ ରହୁଛୁ ଆମେ ମୁଁ ବାବା ମମି ଭାଇ ଜେଜେବାପା ଜେଜେମା' ଦାଦା ଖୁଡ଼ି ବଡ଼ବାପା ବଡ଼ବୋଉ ଭାଇମାନେ ବହୁତ ସବୁ ଅଛନ୍ତି ଆମ ସମସ୍ତଙ୍କୁ ନେଇକି ଆମେ ଗୋଟେ ପରିବାରରେ ରହିଛୁ ଗୋଟିଏ ଛାତ ତଳେ ସମସ୍ତେ ଅଛୁ ଆଉ ସମସ୍ତେ ବହୁତ ଭଲରେ ଅଛୁ ଖୁସି ମିଜାଜରେ ଅଛୁ ଆଉ ମୋର ବହୁତ ଭଲ ସାଙ୍ଗମାନେ ବି ଅଛନ୍ତି ଯେହେତୁ ସାଙ୍ଗମାନେ ନଥିଲେ ତ କିଛି ବି କରିପାରିବନି ସାଙ୍ଗମାନେ ଅସୁବିଧାରେ ସାହାଯ୍ୟ କରିବେ ବୋଲି ସାଙ୍ଗମାନେ ସମସ୍ତେ ବହୁତ ହିଁ ଭଲ ଖରାପ ବେଳେ ସମସ୍ତେ ସାଥିରେ ଠିଆ ହୁଅନ୍ତି ସମସ୍ତଙ୍କୁ ନେଇକି ଗୋଟେ ପରିବାର ଗଢ଼ାଯାଏ ଆମ ପରିବାର ତ ବହୁତ ହିଁ ଭଲ ମୋ ଆମ ପରିବାରରେ ଏତେ ଜଣ ମେମ୍ବର୍ସ ଅଛନ୍ତି ସମସ୍ତଙ୍କ ସମସ୍ତେ ବହୁତ ହିଁ ଭଲ ସମସ୍ତେ ବହୁତ ଭଲରେ ରହିଲେ ହିଁ ବହୁତ ଭଲ ସମସ୍ତେ ମିଶିକି ରହିଲେ ରହିବାଟା ହିଁ ଗୋଟେ ପରିବାର କହନ୍ତି ଆମ ଘରେ ତ ବହୁତ ମେମ୍ବର୍ସ ଅଛନ୍ତି ମୋ ନାଁ ବିଜୟଲକ୍ଷ୍ମୀ ସାହୁ ବାପାଙ୍କ ନାଁ ପ୍ରଫୁଲଚନ୍ଦ୍ର ସାହୁ ମମି ନାଁ ସ୍ୱର୍ଣ୍ଣଲତା ସାହୁ ଆଉ ଭାଇ ନାଁ ସୂର୍ଯ୍ୟମଣି ସାହୁ ଭାଇ ବାପୁ ପିଙ୍କୁ ପୁପୁ ଏମିତି ବହୁତ ମାନେ ପରିବାର ନେଇକି ବହୁତ ବଡ଼ ପରିବାର ଯେହେତୁ ବହୁତ ଲୋକସଂଖ୍ୟା ଆମର ବହୁତ ଅଧିକା ଏମାନଙ୍କୁ ନେଇକି ଗୋଟେ ପରିବାର ଆଉ ସାଙ୍ଗସାଥୀ ତ ନଥିଲେ କିଛି ବି ହେବନି ସାଙ୍ଗସାଥୀ ଗୋଟେ ଅସୁବିଧାରେ ସାହାଯ୍ୟ କରନ୍ତି ପାଠପଢ଼ାରେ ହେଲ୍ପ୍ କରନ୍ତି ସମସ୍ତେ ସମସ୍ତଙ୍କୁ ନେଇକି ଗୋଟେ ପରିବାର ଆଉ ବହୁତ ଭଲ ପରିବାର ବି